ଅନଲାଇନ୍ରେ ଆମକୁ ବହୁତ କିଛି ସୁବିଧା ସୁଯୋଗ ମିଳୁଛି ପ୍ଲେଷ୍ଟୋର୍ରେ ଆମେ ଫୋନ ପେ ଗୁଗଲ୍ ପେ ଡାଉନଲୋଡ଼୍ କରିକି ଆମେ ଯୁଆଡ଼େ ବି ଦୂରକୁ ଧର ଯାଇଛେ ଆମର କ୍ୟାସ୍ ନାହିଁ ଆମେ ଫୋନ ପେ ଗୁଗଲ୍ ପେ'ରେ ତାଙ୍କୁ ଆମେ ସ୍କାନ୍ କରି ପଠାଇ ପାରୁଛେ କ୍ୟାସ୍ ନଥିଲେ ବି ଆମେ ଫୋନ ପେ'ରେ ପଠାଇ ପାରୁଛୁ ଯେ ଜୋମାଟା ସ୍ୱିଗି ଅର୍ଡ଼ର କରିପାରୁଛେ ଖାଇବା ଜିନିଷ ଅର୍ଡ଼ର କରିକି ବି ଆମେ ହଉଛି ତା'ଧିରେ ହେଉଛି ଖାଇବା ଜିନିଷ ଅର୍ଡ଼ର କଲେ ବି ସେ ଆମେ ପେମେଣ୍ଟ କରିଦେଉଛେ ଆଗ ସେ ଆମକୁ ଆଣିକି ମଧ୍ୟ ହୋମ୍ ଡେଲିଭରି କରିଦେଉଛନ୍ତି ଆଉ ଡ୍ରେସ୍ ଫ୍ରେସ୍ କିଣିବାକୁ ଗଲୁ କିଛି କ୍ୟାସ୍ ନଥିଲେ ବି ଆମେ ପେମେଣ୍ଟ କରିପାରୁଛୁ ଅନଲାଇନ୍ରେ ଇଲେକଟ୍ରିକ୍ ବିଲ୍ ବି ଆମେ ପେମେଣ୍ଟ କରିପାରୁଛୁ ଘରେ ରହିକି ଆମେ ସ୍କାନ୍ କରିଦେଉଛୁ ଇଲେକଟ୍ରିକ୍ ବିଲ୍ ଆମ ପେମେଣ୍ଟ ହେଇଯାଉଛି ପାଣିର ବି ପାଣିର ବି ଆମେ ପେମେଣ୍ଟ କରିପାରୁଛେ ସ୍କ୍ୟାନ୍ ଆଜିକି ଆଜିକାଲି ସବୁ କିଛି ସୁବିଧା ଆମକୁ ମିଳିଲାଣି ଘରେ ବସିକି ଆମେ ସବୁ କିଛି କରିପାରୁଛେ ଫୋନ ପେ ଗୁଗଲ୍ ପେ'ରେ ସ୍କାନ୍ କରିକି ଆମେ ପଠାଇ ଦେଉଛେ ଅନଲାଇନ୍ ପେମେଣ୍ଟ ହେଇଯାଉଛି ଆମର ଘରେ ବସିଲେ ସବୁ କିଛି ସୁବି ସୁବିଧା ସୁଯୋଗ କି ଘରେ ହେଉ କି ଆମେ ବାହାରେ କି ଅଫିସରେ ଥାଉ କି ଯେଉଁଠି ବି ଥାଉ ଆମେ ସୁବିଧା ସୁଯୋଗ ମିଳୁଛି ଆଉ ୟୁଟ୍ୟୁବ ଇନଷ୍ଟାଗ୍ରାମ୍ ଫେସବୁକ୍ ଟ୍ୱିଟର୍ ଆମେ ସବୁ ଚଲାଉଛେ ସବୁ କିଛି ଦେଖୁଛେ ଇନଷ୍ଟାଗ୍ରାମ୍ ସବୁ କିଛି ଭଲ ଭଲ ଜିନିଷ ବି ଜାଣିପାରୁଛେ ଦୂର ବାହରର ଦେଶବିଦେଶର ଖବର ବି ଜାଣିପାରୁଛେ ଆଉ ସୁବିଧା ସୁଯୋଗ ଭଲ ମିଳୁଛି ଆଉ ଖରାପଟା କିଛି କହିବାକୁ ଗଲେ ଏମିତି ୟୁଟ୍ୟୁବରେ ଯେଉଁ ସବୁ ଭାଇରାଲ୍ ଭିଡ଼ିଓ ସବୁ ଦେଖୁଛନ୍ତି ଏ ସବୁ କ୍ରାଇମ୍ ସବୁ ଦେଖୁଛନ୍ତି ପିଲାମାନେ ଏହିସବୁ ଅଶ୍ଳୀଳ ପିକ୍ଚର ଅଶ୍ଳୀଳ ଭିଡ଼ିଓ ଦେଖୁଛନ୍ତି ଏହିସବୁ ଦେଖି ପିଲାମାନେ କିଛି ଅଶ୍ଳୀଳ କାମ ବି କରୁଛନ୍ତି ଆଉ ହେଲା ମୁଁ କ୍ରାଇମ୍ ବି କରୁଛନ୍ତି ସବୁ କ୍ରାଇମ୍ ସବୁ ଦେଖିକରି ଆଉ ଖରାପ ହେଉଛି ପିଲା ଏଇସବୁ ଜିନିଷ ଦେଖିକରି ଅଶ୍ଳୀଳ ଭିଡ଼ିଓ ଅଶ୍ଳୀଳ ପିକ୍ଚର ଦେଖି ଏଇସବୁରେ ଖରାପ ହେଇଯାଉଛନ୍ତି ଆମେମାନେ ଖରାପ ଜିନିଷ କିଛି ନାହିଁ ଯେତିକି ବି ଭଲ ରହୁଛି ସେତିକି ବି ଶିଖିବା ଜିନିଷ କିଛି ମିଳୁଛି ଖରାପ ଜିନିଷ ବି ଦେଖିବାକୁ ପିଲା ବି ଖରାପ ବି ହେଇପାରୁଛନ୍ତି ଯିଏ ଯେଉଁ ପିଲା ଭଲ ଜିନିଷ ଦେଖିଲା ଭଲ ହେଇପାରିଲା ଯିଏ ଜିନିଷ ଖରାପ ଖରାପ ଜିନିଷ ହେବାକୁ ଚାହିଁଲା ଖରାପ ହେଇପାରିଲା ଅନଲାଇନ୍ରେ କିନ୍ତୁ ଆମେ ସବୁ କିଛି ସୁବିଧା ସୁଯୋଗ ମିଳୁଛି ଏଥିପାଇଁ ଯେ କି ଆମେ ଘରେ ନାହୁଁ କି କେଉଁଠି ଅଛୁ ଆମର ଗୋଟେ କିଛି ଅର୍ଡ଼ର କରିଛେ ଫ୍ଲିପକାର୍ଟ୍ କି ଆମାଜୋନ୍ରେ ଆମକୁ ସେ ଆଣିକି ଘରେ ପହଞ୍ଚାଇ ଦେଲା ଆମେ ତାକୁ ହୋମ୍ ଡ଼େଲିଭରି କରିଦେଲା ସିଏ ଆମେ ତାକୁ କିଛି ଅନଲାଇନ୍ ପେମେଣ୍ଟ କରିଦେଲେ ଫୋନ ପେ ଗୁଗଲ୍ ପେ'ରେ କ୍ୟାସ୍ ନଥିଲେ ବି ଆମ ପାଖରେ ଯଦି କ୍ୟାସ୍ ନାହିଁ ଆମେ ଫୋନ ପେ କରିଦେଉଛେ ଧର ଆମ ନେଟୱାର୍କ ପ୍ରୋବଲେମ୍ ବି ରହୁଛି ଆମେ କ୍ୟାସ୍ ଅନ୍ ଡ଼େଲିଭରି ଫୋନ ପେମେଣ୍ଟ କରି ଦେଉଛେ